ଆମ ଅଞ୍ଚଳର ସବୁଠାରୁ ଭଲ ବିଶ୍ୱବିଦ୍ୟାଳୟ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ଏହା ଉଣେଇଶହ ତେୟାଳିସ ମସିହା ନଭେମ୍ବର ମାସ ସତେଇଶ ତାରିଖରେ ସ୍ଥାପିତ ହୋଇଥିଲା ଏହି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପଞ୍ଚସ୍ତରି ଟି କଲେଜ କାର୍ଯ୍ୟ କରୁଛି ଓ ଏହି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପାଖାପାଖି ଚାଳିଶରୁ ପଇଁଚାଳିଶ ହଜାର ପିଲା ଶିକ୍ଷା ଗ୍ରହଣ କରିଥାନ୍ତି ଏହା ଏକ ପୁରାତନ ବିଶ୍ୱବିଦ୍ୟାଳୟ ହୋଇଥିବାରୁ ଏହି ବିଶ୍ୱବିଦ୍ୟାଳୟ ତଳେ ଥିବା ପ୍ରତି କଲେଜରେ ଯେଉଁ ଶିକ୍ଷକମାନେ ନିଯୁକ୍ତି ନିଅନ୍ତି ସେମାନେ ବହୁତ ଜ୍ଞାନୀ ସହ ପାଠ ପଢ଼େଇବାର ଶୈଳି ମଧ୍ୟ ଅଲଗା ହୋଇଥାଏ ଏହି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ହେଲେ ପିଲାମାନଙ୍କୁ ଭଲ ମାର୍କସ୍ ରଖିବାକୁ ପଡ଼ିଥାଏ ଏହି ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ କଳା ବିଜ୍ଞାନ ସାଂସ୍କୃତିକ ପାଠ ପଢ଼ା ଯାଇଥାଏ ଏଠାରେ ଭଲ ପାଠପଢ଼ା ହେଉଥିବାରୁ ଓଡ଼ିଶାର ପ୍ରତିଟି ପିଲା ଚେଷ୍ଟା କରନ୍ତି ଏହି ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ